ହ୍ୟାଲୋ ହଁ କିଏ କହୁଥିଲ ହଁ ମୁଁ ଗାୟତ୍ରୀ ଟ୍ରାଭେଲ୍ସରୁ କହୁଥିଲି ଆଚ୍ଛା ସାର୍ ଆପଣ କେଉଁଠିକି ବୁଲିବା ପାଇଁ ଯିବା ପାଇଁ ଚାହୁଁଛନ୍ତି ଆଜ୍ଞା ଆଚ୍ଛା ପୁରୀ ଯିବେ ତ କେତେ ଜଣ ଯିବେ ବୁଲିବା ପାଇଁ ଛଅ ଜଣ ହେଲେ ଆପଣ ଗୋଟେ କାମ କରିବେ କେତେ ଦିନ ପାଇଁ ପ୍ଲାନ କରି ରଖିଛନ୍ତି କେତେ ଦିନ ପାଇଁ ଯିବା ପାଇଁ ଆଚ୍ଛା ଚାରି ପାଞ୍ଚ ଦିନ ପାଇଁ ଯଦି ଯିବେ ତା'ହେଲେ ଆପଣ ଗୋଟେ କାମ କରିବେ ଆମର ଏଇଠୁ ଇନୋଭା ମଧ୍ୟ ଅଛି ଆଉ ବୋଲେରୋ ବି ଅଛି ଆଉ ସ୍କର୍ପିଓ ବି ଅଛି ତେଣୁ ଆପଣ ଯେକୌଣସି ଗାଡ଼ି ଚାହିଁଲେ ବି ଆମେ ଆପଣଙ୍କୁ ପ୍ରୋଭାଇଡ଼୍ କରିପାରିବୁ ଆଉ ଆପଣ ନେଇ ପାରିବେ ଦ୍ଵିତୀୟ କଥା ହେଉଛି ଆପଣ ଯଦି ପୁରୀ ଯିବେ ତା'ହେଲେ ଆମେ ଗୋଟେ ପ୍ଲାନ କରିବା ଯେ ବର୍ତ୍ତମାନ ଆମେ ଏଠୁ କଟକରୁ ବାହାରିବା ଆମେ ଯିବା ପ୍ରଥମେ ଏପଟରେ ପିପିଲି ଦେଇକରି ଗୋପ ଦେଇକରି ଆମେ ପହଞ୍ଚିବା ବାଟ ମଙ୍ଗଳା ଯିବା ମଙ୍ଗଳା କାକଟପୁର ମଙ୍ଗଳା ଯେଉଁଟା କାକଟପୁର ମଙ୍ଗଳା ଆମେ ଦର୍ଶନ କରିବା କାକଟପୁର ମଙ୍ଗଳା ଦର୍ଶନ କରିସାରି କରି ଆମେ ସେଇ ରୁଟ୍ରେ ଯଦି ଯିବା କୋଣାର୍କ ଦେଖି ପାରିବା ଚନ୍ଦ୍ରଭାଗା ଦେଖିପାରିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆପଣ ଜାଣିଛନ୍ତି ସୂର୍ଯ୍ୟ ମନ୍ଦିର ସୂର୍ଯ୍ୟ ହଁ ସୂର୍ଯ୍ୟ ମନ୍ଦିର ଅଛି ସୂର୍ଯ୍ୟ ମନ୍ଦିର ମଧ୍ୟ ଆପଣ ଦେଖି ପାରିବେ ଚନ୍ଦ୍ରଭାଗାରେ ମଧ୍ୟ ବର୍ତ୍ତମାନ ବୁଡ଼ ପଡ଼େ ଆପଣ ଦେଖିଛନ୍ତି ମାଘ ସପ୍ତମୀ ବୁଡ଼ ପଡ଼େ ଚନ୍ଦ୍ରଭାଗାରେ ଯେ ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ଼ ମଧ୍ୟ ସେଠି ଆପଣ ସେଠି ଯୋଗ ଦେଇ ପାରିବେ ସେଠି ଯୋଗ ଦେଇକରି ଆପଣ ସେଦିନ ସେଠି ବାଟରେ ମଧ୍ୟ ଆମର ଗୋଟେ ରିସୋର୍ଟ ହୋଟେଲ ଅଛି ସେଠି ମଧ୍ୟ ଆପଣ ରହିପାରିବେ ତ ହଁ ରହିବାର ସୁବିଧା ସେଠି ଅଛି ସେଠି ହୋଟେଲ ଅଛି ରେଷ୍ଟୁରାଣ୍ଟ ଅଛି ଆଉ ବଡ଼ ବଡ଼ ମଧ୍ୟ ହୋଟେଲ ଅଛି ଯେଉଁ ହୋଟେଲଗୁଡ଼ିକ ମଧ୍ୟ ଟୁରିଷ୍ଟଙ୍କ ପାଇଁ ବହୁତ ଫାସିଲିଟି ଦିଏ ଆଉ ଆଉ ସେଠି ମଧ୍ୟ ଆପଣ ରହିପାରିବେ ସେଠୁ ରାତିରେ ରହିକରି ଦ୍ଵିତୀୟ ଦିନ ଆମେ ବାହାରିବା ସେଠୁ ଗଲାବେଳକୁ ଆମର ଅଛି ଶିଖରଚଣ୍ଡୀ ଅଛି ତା'ପରେ ସେଠି ବି ବାଟ କ'ଣ ଆମର ଚନ୍ଦ୍ରଭାଗା ଆଗରେ ଅଛି ଶିଖରଚଣ୍ଡୀ ସେଠି ବି ଏବେ ପିକ୍ନିକ୍ ଜାଗା ସେଠି ବି ଝାଉଁ ବଣ ଅଛି ସେଠି ବି ଆପଣ ଭୋଜି ଭାତ କରିପାରିବେ ସେଠି ଆପଣ ଭୋଜିଭାତ କରିକରି ଆପଣ ଶିଖରଚଣ୍ଡୀ ଦର୍ଶନ କରିପାରିବେ ଆଉ ସେଠୁ ଯିବେ ଜଗନ୍ନାଥ ଦର୍ଶନ କରିବା ପାଇଁ ଆଜ୍ଞା ଜଗନ୍ନାଥ ଦର୍ଶନ ଜଗନ୍ନାଥଙ୍କ ଦର୍ଶନ ପରେ ମଧ୍ୟ ସେଠି ଲୋକନାଥ ଅଛି ଲୋକନାଥ ମଧ୍ୟ ଦେଖି ପାରିବେ ଲୋକନାଥ ଦର୍ଶନ କରିକରି ଆପଣ ଫେରି ପାରିବେ ଭୁବନେଶ୍ୱର ଦେଇକରି ଫେରିବେ ଭୁବନେଶ୍ୱର ଦେଇକରି ଫେରିଲା ବେଳକୁ ଲିଙ୍ଗରାଜ ଅଛି ଆଉ ଭୁବନେଶ୍ୱରରେ ନନ୍ଦନକାନନ ଅଛି ଏଗୁଡ଼ା ମଧ୍ୟ ଆପଣ ଭିଜିଟ୍ କରିପାରିବେ ତ ଚାରି ଦିନ ଭିତରେ ଆପଣ ଯେଉଁ ଚାରି ଛଅ ଦିନ କହୁଛନ୍ତି ତ ତା ଭିତରେ ବହୁତ ଆରାମଦାୟକ ଆପଣଙ୍କର ଗୋଟେ ଜର୍ଣ୍ଣି ହେବ ଆଉ ଆଉ ଆପଣ ମଧ୍ୟ ଭଲ ଭାବରେ ଜାଗାଗୁଡ଼ାକ ଉପଭୋଗ କରିପାରିବେ ଏବଂ ପରିବାର ସହିତ ମଉଜ ମଜଲିସ୍ କରିକରି ଆପଣ ଫେରି ପାରିବେ ଆଜ୍ଞା ଆଜ୍ଞା ଆଜ୍ଞା ରହିଲି ନମସ୍କାର